ଭାରତର କିଛିଗୁଡ଼ିଏ ପ୍ରସିଦ୍ଧ ନୃତ୍ୟ ଶୈଳୀ ଅଛି ଯାହାକି ମୁଁ ଜାଣିଛି ଯିଏକି ଯେମିତି ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ଆମର ହେଉଛନ୍ତି ଆମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଯିଏକି ଆଜିକା ଇଏରେ ଯେମିତି ଆଧୁନିକ ନୃତ୍ୟ ଯେଉଁ ଓଡ଼ିଶୀ ନୃତ୍ୟ ଲୋପ ପାଇବାରେ ଲାଗିଛି ସେଥିପାଇଁ ତା'ର ପ୍ରସାର ପାଇଁ ବିଭିନ୍ନ ପ୍ରକାର ଓଡ଼ିଶୀ ନୃତ୍ୟ ଶିକ୍ଷା ଦିଆଯାଉଛି ଯେହେତୁ ଆମର ଅଛନ୍ତି ପ୍ରସିଦ୍ଧ ଗୁରୁ କେଳୁଚରଣ ମହାପାତ୍ର ଯିଏକି ବୁଢ଼ା ବୃଦ୍ଧାବସ୍ଥାରେ ବି ସେ ଓଡ଼ିଶୀ ନୃତ୍ୟ କରୁଥିଲେ ଏବଂ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ ଓଡ଼ିଶୀ ନୃତ୍ୟ ଯୋଗୁଁ ଆମ ଦେଶ ବିଦେଶରେ ମଧ୍ୟ ବହୁତ ଖ୍ୟାତି ଲାଭ କରିଛନ୍ତି ଯିଏକି ଓଡ଼ିଶୀ ନୃତ୍ୟ ଯୋଗୁଁ ଆମେ ଓଡ଼ିଶା ପାଇଁ ଆମେ ଗର୍ବିତ